ହ୍ୟାଲୋ ମୁଁ ସୁମନ୍ତ ବରାଳ ତାଳବଣୀରୁ କହୁଛି ମୁଁ ଆପଣଙ୍କ ହୋଟେଲ ପ୍ରିୟାରୁ ଦୁଇ ପ୍ଲେଟ୍ ବିରିୟାନୀ ତିନି ପ୍ଲେଟ୍ ଚିଲି ଚିକେନ ଓ ଦୁଇ ପ୍ଲେଟ୍ ମଟନ କରୀ ଅର୍ଡ଼ର କରିଥିଲି ବର୍ତ୍ତମାନ ମଟନ କରୀ ବଦଳରେ ମୋ ପାଇଁ ଏକ ପ୍ଲେଟ୍ ପନିର ଆଉ ଏକ ପ୍ଲେଟ୍ ଛତୁ ପଠାଇବାକୁ ପାଇଁ ମୁଁ ଚାହୁଁଛି ଏହା ଦୁଇଟା ସୁଦ୍ଧା ପହଞ୍ଚିବାର ଥିଲା ଦୁଇଟା ସୁଦ୍ଧା ଭିତରେ ପହଞ୍ଚି ଗଲେ ଆମ ଗାଁରେ ମୁଁ ଆପଣଙ୍କ ଉପରେ ଖୁସି ହେବି